ମୁଁ ଜଣେ ଓଡ଼ିଆ ଘର ଝିଅ ମୁଁ ଭଲ ଭଲ ରୋଷେଇ କରେ ଆଉ ମୁଁ ପାଠ ପଢ଼ିବା ସହିତ ମୋ ବାପା ବୋଉ ଭାଇମାନଙ୍କୁ ଭଲ ଭଲ ରୋଷେଇ କରିକିନା ବି ଖାଇବା ପାଇଁ ଦିଏ ସିଏ ବହୁତ ଖୁସି ହୁଅନ୍ତି ସମସ୍ତଙ୍କ ମନ ନିଏ ଆଉ ବହୁତ ଭଲ ସବୁ ପ୍ରକାର ରୋଷେଇ ମୁଁ ଶିଖିଛି ଆଉ ସମସ୍ତଙ୍କୁ କରିକି ଦିଏ ଆଉ ପାଠ ପଢ଼େ ଆଉ ମୁଁ ବାହା ହେଇ ଶାଶୁଘର ଆସିଲା ପରେ ମୋ ଶାଶୁ ଶ୍ୱଶୁର ମୋ ଯାଆ ମୋ ସ୍ୱାମୀଙ୍କୁ ବହୁତ ପ୍ରକାର ରୋଷେଇ କରିକିନା ଖୁଆଏ ସେମାନେ ବହୁତ ଭଲ କହିଲେ ମୋ ମନଟା ବହୁତ ଖୁସି ହୁଏ ଆଉ ମୁଁ ପିଲାଙ୍କୁ ପାଠପଢ଼ା ସହ ବି ରୋଷେଇବାସରେ ବହୁତ ଆଗ୍ରହ କରେ ରୋଷେଇ ଘର ବହୁତ ସଫା ସୁୁତୁରା ରଖିବା ରଖେ ଆଉ ବହୁତ ପ୍ରକାର ବହୁତ ଯେତେ ପ୍ରକାର ଆଇଟମ୍ ସବୁ ବହୁତ ଭଲ ବେଶି ଖାଏ ସମସ୍ତଙ୍କଠୁ ଦେଖି କରେ ସବୁ ପ୍ରକାର ଦେଖି ସମସ୍ତଙ୍କୁ ଖାଇବା ପାଇଁ ଦିଏ ଆଉ ସମସ୍ତେ ବି ଖୁସି ହୁଅନ୍ତି ଶାଶୁ ଶ୍ୱଶୁରା ସମସ୍ତେ ଖୁସି ହୁଅନ୍ତି ବହୁତ ଭଲ ହୋଇଛି ବୋଲି କହିଲେ ମୋ ମନଟା ବହୁତ ଖୁସି ହୁଏ ଅନେକ ପ୍ରକାର ରୋଷେଇ ମୁଁ ସମସ୍ତଙ୍କଠୁ ମୋ ଜେଜେମାଆଙ୍କଠୁ ମୋ ମାଆଙ୍କଠୁ ଶିଖେ ଖାଲି ଟାଇମ୍ରେ ସମସ୍ତେ ରୋଷେଇ କଲେ ବହୁତ ବସିକିନା ମୁଁ ଦେଖେ କିଏ କେମିତି ରୋଷେଇ କରନ୍ତି ସେଇ ଇଏରେ ମୁଁ କରେ ମୋ ଜେଜେମାଆ ବହୁତ ଭଲ ରୋଷେଇ କରନ୍ତି ସେ ମୋତେ ବହୁତ ରେସିପି ଶିଖାଇଛନ୍ତି ଆମେ ବି ମୋବାଇଲରୁ ଦେଖିକି ବହୁତ ରେସିପି ଶିଖିଥାଉ ଆଉ ସବୁ ରେସିପି କରିବା ପାଇଁ ଆଗ୍ରହ ହୋଇଥାଏ ଆଉ ବହୁତ ସବୁ ପ୍ରକାର ରୋଷେଇ କରିବା ପାଇଁ ଆମକୁ ଇଚ୍ଛା ହୁଏ ଆଉ ଅନେକ ପ୍ରକାର ରୋଷେଇ କରି ସମସ୍ତଙ୍କୁ ଖାଇବା ପାଇଁ ଦେବା ପାଇଁ ବହୁତ ଭଲ ଲାଗେ ସମସ୍ତେ ଖାଇକି ବହୁତ ଖୁସି ହୁଅନ୍ତି